ଆମ ପରିବାରରେ ସାଂସ୍କୃତିକ ପରମ୍ପରା ମଧ୍ୟରେ ରଜ ହେଉଛି ଏକ ମହାନ ପର୍ବ ଏ ପର୍ବ ଆଜିବି ଅଭ୍ୟାସ କରାଯାଉଛି ଏହାକୁ ଆମେ ଚାରି ଦିନ ଧରି ଅଭ୍ୟାସ କରୁ ଏବଂ ଏହାର ଏକ ଦୀର୍ଘ ଇତିହାସ ହେଉଛି ରଜ ପାଳିବାର ଇତିହାସ ହେଉଛି ଯେଉଁ ରଜ ପୂର୍ବରୁ ଆମର ମୌସୁମୀ ବାୟୁ ଆସି ଥାଏ ସେ ସମୟରେ କୃଷକମାନେ ପ୍ରାୟତଃ ହାଡ଼ ଭଙ୍ଗା ପରିଶ୍ରମ କରନ୍ତି ଏବଂ ଏହି ଯେଉଁ ରଜ ଚାରି ଦିନ ସେମାନେ ଭୂଇଁକୁ ସ୍ପର୍ଶ କରନ୍ତିନି ତେଣୁ କୌଣସି ପ୍ରକାର କୃଷି କାର୍ଯ୍ୟ କରନ୍ତି ନାହିଁ ତେଣୁ ଏହି ଯେଉଁ ଚାରି ଦିନ କୃଷକ ମାନଙ୍କର ବା ରଜ ପାଳିବାର ମୁଖ୍ୟ ଲକ୍ଷ୍ୟ ହେଉଛି ଏହି ଚାର ଦିନ କୃଷକମାନେ ବସି ଗାଁରେ ପରସ୍ପର ଆମର ତାସ ଖେଳ ହେଉ ବା ଅନ୍ୟ ପ୍ରକାର କେ କିଛି ଖେଳ ସେମାନେ ଖେଳିବେ ଏବଂ ନିଜକୁ ହାଲକା କରିବେ ଯେଉଁ ପରିଶ୍ରମ କରିଥିଲେ ସେଥିପାଇଁ ନିଜକୁ ଟିକେ ହାଲକା କରିବେ ଏବଂ ରଜ ପରେ ଦୋଳ ପ୍ରତ୍ୟେକ ଗାଁର ପର୍ବ ଆମ ଗାଁରେ ବି ପାଳନ ହୁଏ ଆମ ଗାଁରେ ଦୋଳକୁ ଦୁଇ ଚାରି ଦିନ ଠାକୁର ବିମାନରେ ବସି ଗାଁ ପରିଭ୍ରମଣ କରନ୍ତି ଭୋଗ ଖାଆନ୍ତି ଦୋଳ ପରେ ଆମର ହୋଲି ଖେଳ ହୁଏ ହୋଲି ଖେଳରେ ଆମେ ପରସ୍ପର ପ୍ରତି ରଙ୍ଗ ବୋଳା ବୋଳି ହେଉ ଗାଁରେ ନାଚ ଗୀତ ହୁଏ ଏବଂ ଦୋଳ ପରେ ପଞ୍ଚୁ ଦୋଳ ଠାକୁର ଯାଆନ୍ତି ଭୋଗ ଖାଇବାକୁ ଏହିଠି ଦୋଳ ପର୍ବ ଶେଷ ହୁଏ ମକର ସଂକ୍ରାନ୍ତି ସେ କଥା ଯଦି କହିବା ମକର ସଂକ୍ରାନ୍ତିରେ ସେମିତି କିଛି ହୁଏନି ଲୋକମାନେ ମନ୍ଦିର ଯାଆନ୍ତି ଏବଂ କେହି କେହି କାହା ଘରେ ମକର ଚାଉଳ କରି ଖାଆନ୍ତି ଏହା ହେଉଛି ଆମ ଅଞ୍ଚଳର ତିନୋଟି ପର୍ବ ନୂଆଖାଇ ଏହା ଆମ ଓଡ଼ିଶାର ପର୍ବ ଏହା ଏକ ପର୍ବ ଯେଉଁଟାକି ଆମର କେବଳ ପଶ୍ଚିମ ଓଡ଼ିଶାରେ ପାଳନ କରାଯାଏ ବହୁତ ଧୁମଧାମରେ